ମୁଁ ମୋର ଚିତ୍ର ପାଇଁ ଦରକାର ସାମଗ୍ରୀଗୁଡ଼ିକୁ ଯେପରି ଅଠା ତୁଳି ରଙ୍ଗ ମାଳୀ କିଛି ଚୁମକି କିଛି ବିଭିନ୍ନ ଭେରାଇଟିର ଜିନିଷ ଦରକାର ହୋଇଥାଏ ସେହି ସବୁ ଆଣିବା ପାଇଁ ମୁଁ ନିଜ ପାଖରେ ଥିବା ବଜାରକୁ ଯାଇ ସେହି ଦୋକାନ ଗୁଡ଼ିକରେ ବୁଝା ବୁଝି କରେ ଯଦି ସେହି ଦୋକାନ ଗୁଡ଼ିକରେ ଏହି ସବୁ ଜିନିଷ ମିଳି ଯାଇଥାଏ ସେଠାରୁ ଆଣେ ନହଲେ ମୁଁ ଅ ପାଖ ପାଖ ପାଖା ପାଖି ଜାଗାକୁ ଯାଇ ସେହି ଦୋକାନ ଗୁଡ଼ିକରେ ମଧ୍ୟ ବୁଝିଥାଏ ଯଦି ସେଠାରେ ସେହି ଜିନିଷଗୁଡ଼ିକ ମିଳିଯାଇ ଥାଏ ସେଠାରୁ ମୁଁ ନେଇକି ଆସିକି ମୋର କାମ ଆରମ୍ଭ କରିଥାଏ